ବ୍ରହ୍ମାଣ୍ଡ ବିଷୟରେ କ'ଣ ଜାଣ ବ୍ରହ୍ମାଣ୍ଡ ବିଷୟରେ ତ ଆମେ କିଛି ଜାଣିନୁ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ ଏବଂ ଅଧିକ ଗବେଷଣାର ଆବଶ୍ୟକତା ରହିଛି ହଁ ହଁ ଆଜ୍ଞା ବ୍ରହ୍ମାଣ୍ଡ କହିଲେ ଆମେ ତ ସାରା ବିଶ୍ୱକୁ ବୁଝିଥାଉ ହେଲେ ବ୍ରହ୍ମାଣ୍ଡ ବିଷୟରେ ଆମେ କିଛି ଜାଣୁନୁ ଏବଂ ଏହାର ଯେତେ ତର୍ଜମା କରିଲେ ସେତିକି ଜିନିଷ ଏହା ଭିତରୁ ବାହାରୁଥିବ ସେତିକି ତାର ଆଲୋଚନା ହଉଥିବ ଏହା କେବେ ଉତ୍ପତ୍ତି ହୋଇଥିଲା ତାହା ମଧ୍ୟ ଆମେ ଜାଣିନୁ କି କିପରି ହେଲା ତାହା ମଧ୍ୟ ଆମେ ଜାଣିନୁ ଏ ବ୍ଲାକ୍ ହୋଲ୍ କ'ଣ ତାହା ଜାଣିନୁ ୱାର୍ମ ହୋଲ୍ କ'ଣ ତାହା ତାହା ମଧ୍ୟ ଆମେ ଜାଣିନୁ ହେଲେ ବ୍ରହ୍ମାଣ୍ଡ କହିଲେ ଏତିକି ଆମେ ଜାଣୁ ଯେ ସାରା ବିଶ୍ୱକୁ ବୁଝାଇଥାଏ ଯେଉଁଠି ବହୁତ ଛୋଟ ଛୋଟ ଗ୍ରହ ଗୁଡ଼ିକ ଅଛି ଠିକ୍ ସେଇ ତାହା ହିଁ ଆମେ ବୁଝିଥାଉ